ମୋତେ ଗୀତ ଗାଇବାକୁ ବହୁତ ଭଲ ଲାଗେ ଆଉ ପସନ୍ଦ ବି ଲାଗେ ଯେଉଁଠି କୀର୍ତ୍ତନ ଫୀର୍ତ୍ତନ ହୁଏ ଖୋଳ କ'ଣ ଖୋଳ ବଜାନ୍ତି ମୋତେ କଂଶାଳ ଗିନି ଧରି ବଜାଇକିରି ହରିନାମ ନବା ପାଇଁ ଭଲ ଲାଗେ ଭଜନ ଗାଇବା ପାଇଁ ବି ଭଲ ଲାଗେ ଆଉ ସେମାନେ ଭଜନ ଗାଇଲେ ମୁଁ ତାଙ୍କ ସାଙ୍ଗରେ ତାଳ ଦେଇକିରି ବି ଗୀତ ବୋଲେ ଆଉ ପ୍ରାୟ ଆମ ଗାଁରେ ଯଜ୍ଞ ହୁଏ ହରିନାମ ନଉ ଆମେ କୀର୍ତ୍ତନ କରୁ କୀର୍ତ୍ତନ କରୁ କଂଶାଳ ବଜଉ ଗିନି ବଜଉ ମୁଁ ତ ଗିନି ବଜାଏ ଆଉ